ଏନ୍ତା ଗୋଟିଏ ଟାଇମ ଥିଲା ଯେନ୍ ଟାଇମରେକି ମୁଇଁ କାମ କରୁଥିଲି ଆର୍ ମୋର୍ ଯେ ସହକର୍ମୀ ଥିଲା ମୋର୍ ସାଙ୍ଗେ ଯିଏ କାମ କରୁଥିଲା ତାର୍କେ ମୁଇଁ ଜାଣି ନାଇଥାଏ ହେଲେ ତାର୍ ବାବଦରେ ମୁଇଁ କିଛି ନାହିଁ ଜାନି ତ ତ ମୁଇଁ ତାର୍ ସାଙ୍ଗରେ କେନ୍ତା ମିଶିକିରି ଗୁଟେନେ କାମ କରିବି ବୋଲିକିରି ଭାବିଲି ଆର୍ ମୁଇଁ ଭାବିଲି ଯେ ଯଦି ମୁଇଁ ତାନେ କଥାବାର୍ତ୍ତା ଟିକେ ହେମି ତ ସେ ବି ମୋ ନେ ଟିକେ କଥାବାର୍ତ୍ତା ହେବା ବୋଲିକି ଆର୍ ସେନ୍ତା ମୁଇଁ କଲି କଥାବାର୍ତ୍ତା ହେଲି ମୋର୍ ଘର ବାବଦରେ କହିଲି ଆମ ଘରେ କିଏ କିଏ ଅଛନ୍ ଆମେ କାଣା କାଣା କରୁସୁଁ ସବୁ କହିଲି ତାପରେ ସେ ବି ଏଥର ତାର୍ ଘର ବାବଦରେ କହିଲା କାଣା କର୍ସି କାଣା ନାହିଁ କର୍ସି ତାଙ୍କ ଘରେ କିଏ କିଏ ଅଛନ୍ ନାହିଁ ଅଛନ୍ ସବୁ ସେ ବାବଦରେ କହିଲା ତାପରେ ଧୀରେ ଧୀରେ କିରି ଆମର୍ ଦୁହି ଲୋକର୍ ଭିତରେ ଟିକେ ସାଙ୍ଗ ହବାକେ ବସିଲୁଁ ସାଙ୍ଗ ହେବାକେ ବସିଲୁ ବୋଇଲେ ଫେର୍ ମୁଇଁ ଯେନ୍ଟା କାମ କରୁଥିଲି ସେ ବାବଦରେ ମୋର ଯେନ୍ ଭୁଲ ହୋଇଯାଏ ସେ ମୋତେ ଟିକେ ସାହାଯ୍ୟ କର୍ସି ଆଉ ବୋଲ ଚେ ତୁ ଏହି ଜାଗାରେ ଭୁଲ କରୁଛୁ ବୋଲିକି ବୋଲ ସି ମୋତେ ସବୁ କାମରେ ଟିକେ ଟିକେ ସାହାଯ୍ୟ କର୍ସି ଆର୍ ସେ ଯେନ୍ଟା ବି ଭୁଲ କର୍ସି ମୁଇଁ ବି ଟିକେ ଟିକେ ତାହାକେ ହେଲ୍ପ କର୍ଦେସି ହେଲେ ସେ ବି ଜାଣିଲା ଯେ ତା ମାନେ ମୁଇଁ ବି ଭଲ୍ ଲୁକଟେ ବୋଲିକିରି ଏନ୍ତି ହୋଇକିନା ଦୁହି ଲୋକ ଦୁହି ଲୋକ ଠିକ୍ସେ ଜାଣିଲୁ ଆର୍ ଦୁହି ଲୋକ ମିଶିକିରି ଯେନ୍ କାମଟା କରୁଥିଲୁ ସେହିଟା ଠିକ୍ ଟାଇମରେ ଆମେ ପୁରା କରିକିରି ଦେଇଦେଲୁ